ପରିବାରରେ ପୁରୁଷ ପୁରୁଷ ଆଗରେ ଥାଏ ତା'ପରେ ସ୍ତ୍ରୀ ତାକୁ ତା'ପରେ ସ୍ତ୍ରୀ ଥାଏ ତାଙ୍କର ଭୂମିକା ରହିଛି ପୁରୁଷର କାମ ହେଲା ସେ ବାହାରେ କାମ କରି ଘର ପରିବାରକୁ ଦେଖିବ ସ୍ତ୍ରୀର କାମ ହେଲା ଗୋଟେ ସ୍ତ୍ରୀର କାମ ହେଉଛିି ତା'ର ପରିବାରକୁ ଦେଖିବ ରୋଷେଇ କରି ଖାଇବା ଭଲ ମନ୍ଦ ବାପା ମାଆଙ୍କର ସେବା ଆଉ ଗୋଟେ ପୁରୁଷର କାମ ହେଉଛି ବା ଗୋଟେ ସ୍ଥିର ଦାୟିତ୍ୱ ହେଉଛିି ତା ଘର ଶାଶୁଘର ତା ପାଇଁ ତା ନିଜ ଘର ହୋଇଯାଏ ଏବଂ ସେ ଦାୟିତ୍ୱ ତାଙ୍କ ଦୁଇ ଜଣ ମିଶି ଦାୟିତ୍ୱ ନେଇଥାନ୍ତି ଆଉ ସବୁ ଭୂମିକା ସହିତ ସମୟ ସହିତ ଗଢ଼ିଥାନ୍ତି